ହ୍ୟାଲୋ ରୋହିତ ମୋର ମୁଁ ଯେଉଁ ଗାଡ଼ିଟା ବୁକ୍ କରିଥିଁଲି ସେଟାରେ ମୁଁ ଯାଇପାରିବି ନେହିଁ ଯାଇପାରେ ଯାଇ ନେଇଁ ପାରେ ଅର୍ ମୋର ଟଙ୍କାଟା ମୋତେ ଫେରେଇ ଦିଅ ମୋର୍ ପୁଅର ପରୀକ୍ଷା ଏଗଜାମ୍ ଅଛି ମୁଁଇଁ ତେଣୁ ଯାଇନପାରେ ମୋର୍ ଟଙ୍କା ଟଙ୍କାଟା ୱାଲେଟ୍ ୱାଲେଟ୍କୁ ଫେରସ୍ତ କରିଦିଅ ଅର୍ ବିଭିନ୍ନ କାମ କାମରେ ମୁଁ ଯାଇପାରିବି ନେହିଁ ଗାଡ଼ି ଗାଡ଼ିର ଯେଉଁ ପରି ପଇସାଟା ଦେଇଥିଲି ସେଇଟା ମୋତେ ଫେରସ୍ତ କରିଦିଅ

କିଛି କାମ ଯୋଗୁଁ ମୁଁ ଯେଇ ପାରିବି ନେହିଁ ତେଣୁ ମୁଁ ମୋର୍ ପୁଅର ପରୀକ୍ଷା ଫିଜ୍ ଦେବା ଲାଗି ମୁଁ ପାଇନାହିଁ ତେଣୁ ମୁଁ ମୋର୍ ସେହି ପଇସାରେ ମୁଁ ମୋ ପୁଅର ପ ଏଗଜାମ୍ ପରୀକ୍ଷା ଫିଜ୍ ଦେଇପାରିବି